ଚିତ୍ର ଏକ ପ୍ରକାର କଳା ଗୀତ ନାଚ ପରି ଏହି ଏକ କଳା ଏହି କଳା ଭଗବାନ ଦେଉଥାନ୍ତି ଏହି କଳା ଭଗବାନ ସମସ୍ତଙ୍କୁ ଦେଇନଥାନ୍ତି ଚିତ୍ର କରିବା ଦ୍ୱାରା ମନର ଭାବ ବେଗକୁ ପ୍ରକାଶ କରାଯାଏ ବହୁତ ଭଲଲାଗେ ମୋତେ ଚିତ୍ର କରିବାକୁ ମୋର ଏତେ ଭଲ ଚିତ୍ର ହୁଏ ନାହିଁ କିନ୍ତୁ ମୋତେ ବହୁତ ଭଲଲାଗେ ଚିତ୍ର କରିବା ବହୁତ ଖୁସି ଲାଗେ ଯେତେବେଳେ କାହାର ମନ କଷ୍ଟ ଥାଏ ତେବେ ଚିତ୍ର କରିବା ଦ୍ୱାରା ତାର ମନ ଖୁସି ରୁହେ ତାକୁ ବହୁତ ଭଲଲାଗେ ତାର ମନ ଖୁସି ରୁହେ ଚିତ୍ର ଗୋଟିଏ ପ୍ରକାର ଔଷଧ ପରି କାମ କରେ ମୋତେ ବହୁତ ଭଲଲାଗେ ଚିତ୍ର କରିବାକୁ ବହୁତ ଖୁସି ଲାଗେ ଚିତ୍ର କେତେ କେତେ ଲୋକଙ୍କୁ ଖରାପ ହେବାରୁ ବଞ୍ଚାଇଥାଏ ଚିତ୍ର କରିବା ଦ୍ୱାରା ମନ ଭଲ ଓ ଖୁସି ଖୁସିରେ ରୁହେ ସମସ୍ତେ ଚିତ୍ର କରି ପାରନ୍ତି ନାହିଁ ହେଲେ ଭଲ ଚିତ୍ର ନହେଲେ ମଧ୍ୟ ବହୁତ ଭଲଲାଗେ ଚିତ୍ର କରିବା ପରେ